ମୋର ନାମ ପ୍ରିୟଦର୍ଶିନୀ ଜେନା ମୁଁ ଜଣେ ଗୃହିଣୀ ମୋର ଦୁଇ ଜଣ ସନ୍ତାନ ମୁଁ ମୋ ପରିବାରକୁ ଭଲ ଭାବରେ ସୂଚାରୁ ରୂପରେ ଚଳାଇ ଥାଏ ମୁଁ ସକାଳ ପାଞ୍ଚ ଘଟିକାରୁ ଉଠି ସନ୍ଧ୍ୟା ଏଗାର ଘଟିକା ପର୍ଯ୍ୟନ୍ତ ମୋର କର୍ମ କରିଥାଏ ମୋତେ ଶୋଇବା ବେଳ ଏଗାରଟା ପରେ ମୁଁ ବିଛଣାକୁ ଯାଏ ପାଞ୍ଚେଟାରେ ଉଠିକି ମୋର ନିତ୍ୟକର୍ମ ସାରି ମୋ ପିଲମାନଙ୍କର ସକାଳ ଟିଫିନ୍ ତିଆରି କରେ ଜଳଖିଆ କରିବା ସହିତ ରୋଷେଇ ବାସ କରିବା ସହିତ ପିଲାମାନଙ୍କର ଯତ୍ନ ନିଏ ଘରର ଶାଶୁ ଶଶୁର ସ୍ଵାମୀ ସମସ୍ତଙ୍କର ଯତ୍ନ ନିଏ ଘରର ସବୁ କାମକୁ ମୁଁ ସୁଚାରୁ ରୂପେ ଯେଉଁ ସମୟରେ ଯେଉଁ କାମ କରିବା ଉଚିତ ମୁଁ ସେହି ସମୟରେ ସେହି କାମକୁ କରିଥାଏ ଏବଂ ମୋତେ ମୋ ପରିବାର ଲୋକ ସମସ୍ତେ ବହୁତ ସାହାଯ୍ୟ କରନ୍ତି ଆଉ ମୋତେ ମଧ୍ୟ ବହୁତ ଭଲପାଆନ୍ତି